ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ୍ରେ ଗୋଟିଏ ମାର୍କମା କଲେଜ ଅଛି ସେଇ କଲେଜରେ ବହୁତ ଭଲ ପାଠପଢ଼ା ହେଉଛି ବା ସେଇଠିକାର ପରିବେଶ ବହୁତ ଭଲ ସେଇଠାରେ ସାଇନ୍ସ୍ ଆର୍ଟ୍ସ୍ ପିଲାମାନେ ପଢ଼ିପାରୁଛନ୍ତି ସେଇଠାରେ ଆମର ପିଲାମାନଙ୍କ ପ୍ରତି ଏନ ସି ସି ବି ପିଲାମାନଙ୍କ ପ୍ରତି ସୁବିଧା ଅଛି ଏନ ସି ସି ବି କରିପାରୁଛନ୍ତି